ସାର୍ ଆମେ ହେଲେ ଦିନ ମଜୁରିଆ ଲୋକ ଆମେ ପ୍ରତ୍ୟେକ ଦିନ କାମକୁ ଯାଉ ଫେରି ଆସିକି ଆମର ମନୋରଞ୍ଜନ ପାଇଁ ଆମେ ଡେଲି ଛକରେ ଆମ କ୍ଲବ୍ରେ ତାସ୍ ଖେଳୁ କେରମ୍ ଖେଳୁ ଲୁଡ଼ୋ ଖେଳୁ ସବୁ ଟାଇପ୍ର ଖେଳ ସେଠାରେ ହୁଏ କିନ୍ତୁ ଆମେ ବେସିକାଲି ଆମର ତାସ୍ ଖେଳଟାକୁ ଆମେ ଗୁରୁତ୍ୱ ଦେଉ ତାସ୍ ଖେଳ ଦୁଇ ରକମର ହେଇଥାଏ ଗୋଟେ ରକମ ହେଲା ଟ୍ୱେଣ୍ଟି ନାଇନ୍ ଖେଳ ଆମେ ଖେଳୁ ଆଉ ଗୋଟେ ଭିଟ ଖେଳୁ ଟ୍ୱେଣ୍ଟି ନାଇନ୍ରେ ଚାରିଜଣ ଦରକାର ହୁଏ ଭିଟ ଖେଳରେ ଆମର ଛଅ ଜଣଙ୍କର ଦରକାର ହୁଏ ଆମେ ଡେଲି ଯେତକ ଲୋକ କାମ ଯାଉ ଫେରି ଆସିକି ଆମ କ୍ଲବ୍ରେ ଆମେ ତାସ୍ ଖେଳୁ ଏବଂ ଆମର ଦିନ ସାରା କାମ କରିକି ଆମର ବଡ଼ି ଟାୟାର୍ଡ଼ ହେଇଯାଇଥାଏ ତେଣୁ ଟାଇମ୍ ପାସ୍ ପାଇଁ ଆମେ ସେଇଟାରେ ହିଁ ଆମ କ୍ଲବ୍ ଘରେ ଖେଳୁ ଆଉ ସେଠି ଅନ୍ୟ ସାଙ୍ଗମାନେ ବି ଖେଳନ୍ତି କ୍ୟାରମ୍ ଖେଳ ସେମାନେ ବି ଚାରିଜଣ ମିଶିକି କ୍ୟାରମ୍ ଖେଳ ଖେଳନ୍ତି ଲୁଡ଼ୋ ଖେଳ ବି ଚାରିଜଣ ଖେଳନ୍ତି ତ ଦୁଇ ଜଣ ତାଙ୍କ ଲୁକ ସଟ୍ ଥିଲେ ବି ସେମାନେ ଦୁଇଜଣ ଖେଳନ୍ତି ଏଇ ଟାଇପ୍ର ହେଇକି ଆମର ସନ୍ଧ୍ୟାବେଳ ସମୟ ଆମେ ବିତାଉଥାଉ ସେଠି